ଅନେଶତ ନଅଶହ ଅନେଶତ ନଅ ହଜାର ନଅଶହ ଅନେଶତ ନଅ ଅୟୁତ ନଅ ହଜାର ନଅ ଶହ ଅନେଶୋତ ନଅ ଲକ୍ଷ ନଅ ଅୟୁତ ନଅ ହଜାର ନଅଶହ ଅନେଶତ